ଟ୍ୟାପ୍ ପାଣି ଆମେ ପାଉନୁ ହଁ ପରିଷ୍କାର ଅଛି କି ଭଲ ଆମେ ମନ୍ଦ ଆମେ କେମିତି ଜାଣିବୁ ପାଇଲେ ସିନା ସେ ଜିନିଷଟା ଜାଣିବୁ ଏଇଟା ଭଲ କି ମନ୍ଦ ପାଇଲେ ତ ବହୁତ ଖୁସି ହେବୁ ପାଇଲେ ଆମେ ଖୁସି ଧର ଆମ ଏହି ଘର ପାଖ ସମସ୍ତେ ବି ଖୁସି ହେବେନା ଆମେ ହଇରାଣ ହଉଛୁ ପାଣି ପାଇଁ ଧର ଆମେ ଗଛରେ ଦେଇପାରୁନୁ କି ପାଇଲେ ଆମେ ସବୁ ବାରିବଗିଚା ଯେଉଁ ଗଛ ହରିକା କରିଛୁ ତା'ଦେହରେ ଦେବୁ କି ଆମେ ନିଜେ ବି କପଡ଼ା ପତ୍ର ଭଲସେ ଧୋଇବୁ କି ଆମେ ସେଥିରେ ବି ରୋଷେଇବାସ କରିପାରିବୁ ପାଣିରେ ଆମର ବହୁତ ଅସୁବିଧା ହେଉଛି ପାଣିଟା ଆମର ନିହାତି ଦରକାର ପାଣିଟା ଆମ ପାଇଁ ସବୁଠୁ ଭଲ କିନ୍ତୁ ଆମେ ପାଇପାରୁନୁ ତା କ'ଣ କରିବା ଏବେ କେବେ ଆସିବା ଯଦି ଆମେ କିନ୍ତୁ ବହୁତ ଖୁସି ହେବୁ ପାଣି ପାଇକରି ଆମେ ଗାଧୁଆ ପାଧୁଆ ଗାଧୋଇବୁ ରୋଷେଇ କରିବୁ କପଡ଼ା ସଫା କରିବୁ ଆମ ଧର ଗାଈ ହେରିକା ସେ ପିଇବେ କି ବାରିବଗିଚାରେ ଦେବୁ ପାଣି ଏମିତି ପାଣିଟା ହେଲେ ପାଣି ଲାଗି ଆମେ ବହୁତ ଅସୁବିଧାରେ ଅଛୁ